ମୋର ଯାତ୍ରା କରିବା ସମୟରେ ଗୋଟିଏ ସମ୍ମୁଖୀନ ହୋଇଥିବା ଅସୁବିଧାକୁ ମୁଁ କହିବାକୁ ଚାହେଁ ଯାତ୍ରା ସମୟରେ ଯେତେବେଳେ ଟ୍ରେନ୍ ହେଉ କି ବସ୍ ହେଉ ଆମେ ବିଶ୍ରାମ କରିବା ପାଇଁ ବା ବିଶ୍ରାମଗାରା ଯେଉଁ ଥାଏ ରେଷ୍ଟ୍ ରୁମ୍ ବୋଲି ଯାହାକୁ କୁହା ହୁଏ ସେହି ରେଷ୍ଟ୍ ରୁମ୍ ବା ବିଶ୍ରାମାଗାରରେ ଲୋକମାନେ ପରିଷ୍କାର କରିନଥାନ୍ତି ପାନ ପୁଡ଼ିଆ ଛେପ ମଦ ପିଇକି ସେଇ ଅପ ବିଶ୍ରାମଗାରକୁ ଖରାପ କରିଦେଇଥାନ୍ତି ଯାହାଫଳରେ ସେଠିକୁ ଯଦି ଆମେ କିଛି ଫ୍ରେଶ୍ ହେବା ପାଇଁ ଯିବା ସେ ସବୁ ପାଣିକୁ ବନ୍ଦ କରିଦେଇଥାନ୍ତି ଏବଂ ତତ୍ ସଙ୍ଗେ ସଙ୍ଗେ ଯେଉଁ ଶୌଚାଳୟ ମଧ୍ୟ ଥାଏ ଟଏଲେଟ୍ ଥାଏ ଫ୍ରେଶ୍ ହେବା ପାଇଁ ଗଲେ ସେଠାରେ ମଧ୍ୟ ଗନ୍ଧିଆ କରିଦେଇଥାନ୍ତି

ବେଳେବେଳେ ମନକୁ ଦୁଃଖ ଦେଇଥାଏ କାରଣ ପେଟ୍ରୋଲ୍ ପମ୍ପ୍ରେ ମଧ୍ୟ ସେଇଭଳି ଅବସ୍ଥା ହଠାତ୍ ତମେ ପେଟ୍ରୋଲ୍ ଭରି ଯାଇଥିବ ସେଇ ସମୟରେ ସେଠାର ଟଏଲେଟ୍ ଦେଖିବାକୁ ଗଲେ ଭଲ ରଖିଥାନ୍ତି କିନ୍ତୁ ହୋଟେଲ୍ର ମଧ୍ୟ ସେଇଭଳି ସୁବିଧା ଥାଏ କିନ୍ତୁ ବିଶ୍ରାମଗାର ଯେଉଁ ଆମ ୱେଟିଙ୍ଗ୍ ହଲ୍ରେ ଯାଉ ସେଠାରେ ଏହିଭଳି ସୁବିଧା ଏତେ ସୁନ୍ଦର ଭାବରେ ନଥାଏ